ହୁଁ ମ୍ୟାମ୍ ଆପଣ ସବିତା ବିଜେ କହୁଛନ୍ତି ମୁଁ ଲିଜା ସେଠୀ କହୁଥିଲି ମ୍ୟାମ୍ ମୁଁ କାଳେ ଶୁଣିଥିଲି ଆପଣ କୁଆଡ଼େ ଷ୍ଟେସନାରୀର ହୋଲସେଲ୍ ବେପାର ଅଛି ତ ମୁଁ ଚାଁହୁଛି ଆମମାନେ ଗାଁରେ ଗୋଟେ ଛୋଟକାଟିଆ ଦୋକାନ କରିବି ବୋଲିକରି ତ ସେଥିପାଇଁ ଆପଣଙ୍କ ଦୋକାନରୁ କିଛି ମାଲ ଆଣିବାକୁ ଚାଁହୁଛି ତ କେମିତି କ'ଣ ମୁଁ ମାନେ ଜରିଆରୁ କେନ୍ଦ୍ରାପଡ଼ା ଯିବି କେନ୍ଦ୍ରାପଡ଼ାରୁ ଆଣିବି ମୋ ଲୋକ ନେବି ନା ଆପଣଙ୍କର ଲୋକ କିଛି ସାହାଯ୍ୟ କରିବେ ଗାଡ଼ି ଭଡ଼ା କେମିତି କ'ଣ ହଁ ଭଡ଼ା କ'ଣ କେତେ କ'ଣ ପଡ଼ିବ

ଆଜ୍ଞା ମ୍ୟାମ୍ ଟିକେ ସୁବିଧା ଟିକେ ଘର ପାଖକୁ ଟିକେ ସୁବିଧା ହେଲେ ଟିକେ ଭଲ ହୁଅନ୍ତା କାହିଁକିନା ଏପଟେ ଏମିତି କେହି ଲୋକ ନାହାନ୍ତି ମୁଁ ଏକାଟିଆ ନୂଆ ନୂଆ ଦୋକାନ ଖୋଲିଛି ତ ସେଥିପାଇଁ କିଛି ଟଙ୍କା କମ୍ କଲେ ମୁଁ ଘରକୁ ସିଧା ଆପଣଙ୍କ ଗାଡ଼ିଟା ନେଇଆସନ୍ତି ଏଇଠି ଅଲଡ଼ ଜିନିଷ ଏଇ ଷ୍ଟେସନାରୀ ଉପରେ କ'ଣ ସେଇ କ୍ରିମ୍ ଫ୍ରୀମ୍ ଉପରେ ନହେଲେ କିଛି ଷ୍ଟେସନାରୀ ଚୁଡ଼ି ଇଅରିଙ୍ଗ୍ ନେଲ୍ ପଲିସ୍ ମେହେନ୍ଦି ଏଇ ସବୁ ହଁ ଏ ଜିନ୍ ଷ୍ଟେସନାରୀ ଯାହାସବୁ ମୁଁ ତ ନୂଆ ଖୋଲିଛି ନା ତ ସବୁ ଦରକାର ତ ସବୁଥିରୁ ପ୍ୟାକ୍ କରିଦେବେ ଆଉ ଆପଣଙ୍କ କେତେ କ'ଣ ରଖୁଛନ୍ତି ଅଫର୍ କିଛି ହୋଲସେଲ୍ ନାହିଁ କିଛି ନାହିଁ ଆମକୁ ଆମେ ନୂଆ ଯେତେବେଳେ ଖୋଲିଛୁ ଦରକାର ତା ଦେହରେ ଯାହା ସବୁ ହେବ ତୁମ ପ୍ୟାକ୍ କରିଦେବେ ଆଜ୍ଞା ଆଜ୍ଞା ମ୍ୟାମ୍ ମୁଁ ଆପଣଙ୍କ ପିଲାଙ୍କ ହାତରେ ପଇସା ପଠାଇ ଦେବି ନା ଫୋନ୍ ପେ କରିଦେବି ଆଜ୍ଞା ମ୍ୟାମ୍ ଆଉ କ'ଣ କିଛି ତମର ଏକ୍ସଟ୍ରା ସେଠି କିଛି ଦୋକାନରେ କିଛି ନମସ୍କାର